ଶିକ୍ଷା ଶିକ୍ଷା ଏମିତି ଏକ ଜିନିଷ ଯାହାକି କିଣି ହୁଏନି ଏବଂ ଶିକ୍ଷା ଦ୍ୱାରା ଆଜି ମଣିଷ ସବୁ କିଛି କରିପାରୁଛି ଶିକ୍ଷା ଶିକ୍ଷା ଫଳରେ ମଣିଷ ଆଜି ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ସେ ଶିଖିଥାଏ ମଣିଷ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ମଣିଷ ତା'ର ଶିକ୍ଷା ଲାଭ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥାଏ ଏବଂ ଯେଉଁ ଶିକ୍ଷାଟା ଆମେ ପାଇଥାଉ ସେଇଟା ବହୁତ ଆମ ଜୀବନରେ ବା ଜୀବନଧାରଣର ମାନଙ୍କୁ ବହୁତ ଉନ୍ନତ କରିଥାଏ ଏବଂ ଶିକ୍ଷା ଦ୍ୱାରା ଆମେ ଅନେକ ଗୁଡ଼ିଏ ଜିନିଷ ଭାବିପାରିଥାଉ ବା ଭଲ ଭଲ କଥା ଆମେ ଚିନ୍ତା କରିଥାଉ ତ ସେଥିପାଇଁ ଆଜିକାଲି କ'ଣ କରୁଛନ୍ତି ନା ଛୋଟ ବେଳୁ ଛୁଆ ବଡ଼ ହେବା ପର୍ଯ୍ୟନ୍ତ ଛୋଟ ବେଳୁ ବଡ଼ ହେବା ପର୍ଯ୍ୟନ୍ତ ଆମକୁ ସ୍କୁଲ୍ ପଠାଇ ଦିଆଯାଉଛି ତ କ'ଣ ଆମେ ସେ ଯେଉଁ ଶିକ୍ଷକ ଅଛନ୍ତି ବା ଯେଉଁ ଗୁରୁଜୀ ଅଛନ୍ତି ତାଙ୍କଠୁ କିଛି ଶିକ୍ଷା ପାଉ ଶିକ୍ଷାର ମାନେ ଏହିକି ନି ଯେ ଖାଲି ଆମେ ଗୁରୁଜୀ ବା ଯେଉଁ ଶିକ୍ଷକ ଶିକ୍ଷା ଦେଇଛନ୍ତି ସେଥିରୁ ଆମେ କରିପାରିବା ସେମିତି ନୁହେଁ ଆମେ ଆମ ଘରେ ବାପା ମାଆ ଯାହା ଅଛନ୍ତି ସେମାନଙ୍କ ମଧ୍ୟ ଶିକ୍ଷା ପାଇପାରିବା ଏବଂ ଯେଉଁ ଶିକ୍ଷାଟା ପାଇବା ତାହା ଆମକୁ ବହୁତ କାମରେ ଆସିବ ଏବଂ ଶିକ୍ଷାକୁ ଏବେ ମଣିଷ ଶିକ୍ଷାକୁ ଏବେ ମଣିଷ ବହୁତ ପ୍ରାଧାନ୍ୟ ଦେଲାଣି ଆଗକାଳରେ ମଣିଷ ସେତେ ପ୍ରାଧାନ୍ୟ ମଧ୍ୟ ଦେଉନଥିଲା କିନ୍ତୁ ଆଜିକାଲି ଯୁଗ ବଦଳି ଗଲାଣି ଏବଂ ଆଜିକାଲି ଯୁଗରେ ସେ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେବାରେ ଲାଗିଛି